ଦଶ ପାଞ୍ଚ ଦୁଇହଜାରେ ଦୁଇ ଅଠର ଆଠେ ଦୁଇ ହଜାର ଆଠେ କୋଡ଼ିଏ ଦଶ ଦୁଇ ହଜାର ଦଶ ପନ୍ଦର ଚାରି ଦୁଇ ହଜାର ଏକୋଇଶ ସତର ଛଅ ଦୁଇ ହଜାର ବାଇଶ